ମୋତେ ପାଠ ପଢ଼ିବାକୁ ଭଲଲାଗୁଥିଲା କିନ୍ତୁ ବାପାଙ୍କର ଆର୍ଥିକ ଅବତାପ ହେତୁ ସ୍କୁଲ କଲେଜ ଦଶ ବାର କିଲୋମିଟର ଦୁରିଆରେ ଥିଲା ଥିବାର୍ ଲାଗି ମୁଁ ପାଠ ପଢ଼ି ଆସିପାରିଲି ନାହିଁ ଅଷ୍ଟମ କ୍ଳାସ ପର୍ଯ୍ୟନ୍ତ ପହଞ୍ଚିଲି ତା'ପରେ ଆମେ ବହୁତ କଷ୍ଟରେ ଜୀବନ ଯାପନ କରୁଥିଲୁଁ ମୋତେ ଯେତେବେଳେ ଚଉଦ ବର୍ଷ ସେହି ସମୟରେ ମୁଁ ବିଦେଶ ପଳେଇଲି ସମ୍ବଲପୁର ସେଠାରେ କିଛି ରୋଜଗାର କରିକି ଭାଇ ଭଉଣୀ ବାପ ମାଙ୍କର ପେଟ ପୋଷଣ ପାଇଁ ସବୁ ଟଙ୍କା ଘରକୁ ପଠାଏ ସେହି ଟଙ୍କାରେ ସେମାନେ ଜୀବନ ଯାପନ କଲେ ତାପରେ ପାଞ୍ଚ ସାତ ବର୍ଷ ସମ୍ବଲପୁରରେ ରହି ପୁଣି ଘରକୁ ଆସିଲି ଆସିଲା ପରେ ଏ'ଠେ ଧାନ ଚାଉଳ କିଣି ତାହାକୁ ପୁଣି ହାଟ ହାଟ ଯାଇକିରି ବିକ୍ରି କରି ସେହି ଟଙ୍କାରୁ ଯାହା ଆମକୁ ମିଳେ ଲାଭ ସେହି ଟଙ୍କାରେ ପୋଷଣ ହେଉଁ ଏହି ସମୟରେ ଭଗବାନଙ୍କର କିଛି ନିର୍ଦ୍ଦେଶ ହେଲା ବାବୁରେ ତୁ ଟିକିଏ ପୁରାଣ ପାଠ ଆରମ୍ଭ କର ତେଣୁ ଦୁଇ ହଜାର ଦୁଇ ମସିହାରୁ ମୁଁ ପୁରାଣ ପଢ଼ିବା ପାଇଁ ଇଚ୍ଛୁକ ହେଲି ଆଉ ସେ ପୁରାଣ ପଢ଼ିବା ଦ୍ଵାରା ଭଗବାନ ମତେ ବହୁତ ଜ୍ଞାନ ଦେଇଚନ୍ ଲୋକଙ୍କର ଆକର୍ଷଣୀୟ ଶକ୍ତି ଦେଇଚନ୍ ଆଉ ସେହି ପୁରାଣ ପାଠ ଦ୍ଵାରା ଭାଗବତ ସପ୍ତାହ ତୁଳସୀ ରାମାୟଣ ପାରାୟଣ ହରିବଂଶ ଗ୍ରନ୍ଥ ମହାଭାରତ ଏଇ ସବୁ ପ୍ରତିବର୍ଷ ମୁଇଁ ସାତ୍ ଆଠଟା ପାଠ କରିକରି ମୋର୍ କୁଟୁମ୍ବକୁ ମୁଇଁ ପରିପୋଷଣ କରୁଅଛି